ଆମର ଏ ଅଞ୍ଚଳରେ କହିଲେ ବାର ମାସରେ ତେର ପର୍ବ ତ ହେଉଛି ଏବେ ଏବେ ପ୍ରଥମାଷ୍ଟମୀ ପ୍ରଥମାଷ୍ଟମୀରେ ଆମେ ଏଣ୍ଡୁରି ପିଠା କରିଥାଉ ଏଣ୍ଡୁରୀ ପିଠା ପାଇଁ ବିରି ଉଆ ପକ୍ଷିଆ ଚାଉଳ ସିଏ ଗୋଟେ ଚାଉଳ ସ୍ୱତନ୍ତ୍ର ଚାଉଳ ଅଛି ଉଆ ପକ୍ଷିଆ ଚାଉଳ

ଡାଲମାଟା କଖାରୁ କଦଳୀ ମାଟି ଆଳୁ ସାରୁ ଆଳୁ ହରଡ଼ ଜାଇ ପକାଇକରି ଆମେ ଡାଲମାଟା ପ୍ରସ୍ତୁତ କରୁ ସେ ଡାଲମା ଏଣ୍ଡୁରି ପିଠା ଖିରି କାକେରା ପିଠା ମଣ୍ଡା ପିଠା ଆରିସା ପିଠା ବିଭିନ୍ନ ପ୍ରକାର ଆମେ ପିଠା ଆମେ ପ୍ରସ୍ତୁତ କରୁ କରି ପିଲାଙ୍କୁ ଖୁଆଉ ବହୁତ ଟେଷ୍ଟ ଆସେ